ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଏବଂ ଐତି ଐତିହାସିକ ସ୍ଥାନ ଗୁଡ଼ିକ ହେଉଛି ମା' ଦକ୍ଷିଣ କାଳି ମଣିନାଗେଶ୍ୱରୀ ଜଗନ୍ନାଥ ମନ୍ଦିର ଲଡ଼ୁ ବାବା ମନ୍ଦିର ରଘୁନାଥ ମନ୍ଦିର କଣ୍ଟିଲୋ ନୀଳମାଧବ ମନ୍ଦିର ଏଠାରେ ପୌରାଣିକ ସମୟରୁ ମା' ମଣିନାଗେଶ୍ୱରୀ ପ୍ରତିଷ୍ଠିତ ଅଛନ୍ତି ଲୋକଙ୍କର ବିଶ୍ୱାସ ଅଛି ଯେ ମା' ମଣିନାଗେଶ୍ୱରୀ ପ୍ରତ୍ୟେକ୍ଷ ଠାକୁରାଣୀ ଏବଂ ଏଠାରେ ଭକ୍ତଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ଏଠାକାର ପରିବେଶ ଯେତିକି ସୁନ୍ଦରିୟ ସେତିକି ରମଣୀୟ ସେମିତି ଏଠାର ପାଣିପାଗ ମଧ୍ୟ ବହୁତ ଭଲ ଏହି ମନ୍ଦିରକୁ ଲୋକମାନେ ବହୁତ ବୁଲିବାକୁ ଆସନ୍ତି ଏହି ମନ୍ଦିରକୁ ଯିବା ପାଇଁ ପାଞ୍ଚ କିଲୋମିଟର ରାସ୍ତା ପଡ଼ିଥାଏ ଯେ ଏହି ରାସ୍ତା ଗୁଡ଼ିକ ବହୁତ ଅଙ୍କା ବଙ୍କା ଓ ଅଣଓସାରିଆ ହୋଇଥାଏ ତେଣୁ ଏହି ରାସ୍ତାକୁ ଦେଖିବା ପାଇଁ ଦେଖିବାକୁ ବହୁତ ମନୋରମ ଲାଗିଥାଏ